ଆମ ରାଜ୍ୟ ଓଡ଼ିଶା ହେଉଚି ଏକ କୃଷି ପ୍ରଧାନ ଦେଶ କୃଷି ଓ କୃଷକକୁ ନେଇ ଆମ ରାଜ୍ୟ ଓଡ଼ିଶା ଗଠିତ ମୁଁ ଜଣେ ଚାଷୀ ହିସାବରେ ଚାଷକୁ ମୋର ମୁଖ୍ୟ ଭୂମିକା ରୂପେ ଗ୍ରହଣ କରିଛି ଓଡ଼ିଶା ରାଜ୍ୟରେ ସାଧାରଣତଃ ଧାନ ଦୁଗ୍ଧ ଝୋଟ ଆଦି ଅନେକ ଚାଷ ସମ୍ବଳ ଜିନିଷ ପ୍ରସ୍ତୁତ ହୁଏ ଚାଷ ହିଁ ଓଡ଼ିଶାର ସମୃଦ୍ଧିକୁ ଆଗେଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଆମ ରାଜ୍ୟ ଓଡ଼ିଶା ତା'ର ଚାଷ ଧାନ ଚାଷ ପାଇଁ ଅନେକ ସ୍ତରରେ ପ୍ରସିଦ୍ଧ ଆମ ରାଜ୍ୟ ଓଡ଼ିଶାରୁ ଧାନ ଚାଷ ହୋଇ ସେଥିରୁ ଚାଉଳ ଉତ୍ପାଦନ ହୋଇ ଅନେକ ରାଜ୍ୟମାନଙ୍କୁ ପଠାଯାଉଅଛି ଯାହାଦ୍ୱାରା ଆମ ରାଜ୍ୟର ଲୋକ ସହିତ ଅନ୍ୟାନ୍ୟ ଲୋକ ରାଜ୍ୟର ଲୋକମାନେ ଉପକୃତ ହେଉଛନ୍ତି ଖାଦ୍ୟ ଅଭାବ ଖାଦ୍ୟ ହିସାବରେ ଚାଉଳକୁ ମୁଖ୍ୟ ଭୂମିକା ରୂପେ ଆମ ଓଡ଼ିଶା ରାଜ୍ୟରେ ଗ୍ରହଣ କରାଯାଇଛି ଚାଷ ହେଉଛି ଏକ ଏମିତି ଜିନିଷ ଯାହାଦ୍ୱାରା ଜଣେ ଲୋକ ବିନା ରୋଜଗାରରେ ମଧ୍ୟ ଚଳିପାରିବ ଚାଷକୁ ସେହି ରୋଜଗାର ବୋଲି ମାନିଥାଏ ଘରେ ପନିପରିବା ଚାଷ କରି ବିଲରେ ଧାନ ଚାଷ କରି ଗାଈ ଗୋଟେ ରଖି ଦୁଗ୍ଧ ଚାଷ କରି କୁକୁଡ଼ା ଛେଳି ମେଣ୍ଢା ଆଦି ରଖି ମାଂସ ହିସାବରେ ଖାଦ୍ୟ କରିଥାଏ ଯାହାଦ୍ୱାରା କି ତା'ର କୌଣସି ଅଭାବ ରହିନଥାଏ ଗୋଟେ ରୋଜଗାର ରୋଜଗାରୀ ଯେତେବେଳେ ଅଭାବରେ ରହିପାରେ କିନ୍ତୁ କେବେ ଚାଷୀ ଜଣେ କେବେ ଅଭାବରେ ରହିପାରେ ନାହିଁ କାରଣ ଚାଷ ହିଁ ତାର ମୁଖ୍ୟ ଉତ୍ପାଦନର ଉତ୍ସ ଚାଷରୁ ସେ ଯେତିକି ରୋଜଗାର କରେ ତା'ର ପରିବାର ସୁରକ୍ଷିତ ଅବସ୍ଥାରେ ଚଳେ ଓ ଖାଦ୍ୟ ସାମଗ୍ରୀ ଅନେକ ଅନେକ ପ୍ରକାରରେ ଉତ୍ପାଦନ କରିଥାଏ ପନିପରିବା ପାଖରୁ ଆରମ୍ଭ କରି ଚାଉଳ ଧାନ ଆଦି ଅନେକ ଦ୍ରବ୍ୟ ଓଡ଼ିଶା ରାଜ୍ୟରେ ଚାଷ ହୋଇଥାଏ